ହଁ ଭାଇ ନମସ୍କାର ଆପଣଙ୍କ ପାଖରୁ ଯେଉଁ ଶାର୍ଟଟା କିଣିଥିଲି ସେଇ ଶାର୍ଟଟା ବର୍ତ୍ତମାନ ଦୁଇଥର ଧୋଇଦେଲି କିନ୍ତୁ ତା'ର କଲର୍ଟା ଗୋଟିଏ ଫେଡ୍ ହୋଇଗଲା ଆଉ ଗୋଟିଏ ଭୂରି ଭୂରି ହୋଇକି ସୂତା ଯାକ ଟିକିଏ ଯେ କେମିତି ଗୋଟିଏ ଜଣାପଡ଼ୁଛି ଥରେ ଆଇରନ୍ କରି ପିନ୍ଧିଲି କିନ୍ତୁ ତାକୁ କମ୍ଫର୍ଟେବୁଲ ଲାଗୁ ନାହିଁ ଟିକିଏ ଭଲ ପଡ଼ିଲାନାହିଁ ମୋତେ ଯାହା ଜଣାପଡ଼ୁଛି ଶାର୍ଟ କଷ୍ଟ ଅନୁସାରେ ଶାର୍ଟଟା ଠିକ୍ ଥିଲା ବୋଲି ଭାବୁଥିଲି କିନ୍ତୁ ଠିକ୍ ହେଲା ନାହିଁ ଭାଇ ଏଇଥିପାଇଁ ଟିକିଏ ମୋତେ ଭାରି ଖରାପ ଲାଗିଲା ତ ଶାର୍ଟ କ୍ଵାଲିଟି ଟିକିଏ କମି ଯାଉଚି ଦାମ ଅଧିକା ହୋଇଯାଉଛି ସେଥିପ୍ରତି ଟିକେ ଧ୍ୟାନ ଦେବା ପାଇଁ ମୁଁ ଆପଣଙ୍କୁ କହୁଛି